ଆମ ସୋନପୁରେ ଅନେକ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ ଦୀପାବଳି ପାଳନ କରାଯଏ ଦୀପାବଳି ଦିନ ଦୀପାବଳି ଦିନ ସମସ୍ତେ ସମସ୍ତଙ୍କ ଘରେ ଦୀପ ଜାଳନ୍ତି ଦୀପ ଜାଳି ସମସ୍ତେ ସବୁଆଡ଼େ ଆଲୋକିତ କରିନ୍ତି ହୋଲି ଦିନ ସମସ୍ତେ ଲୋକ ସମସ୍ତ ଲୋକ ମିଶି ହୋଲି ଖେଳନ୍ତି ସମସ୍ତେ ବାଜା ବଜାଇ ସହରରେ ପୁରା ଧୁମ୍ଧାମ୍ରେ ହୋଲି ଖେଳନ୍ତି ତା'ପରେ ସଂକ୍ରାନ୍ତି ମଧ୍ୟ ପାଳନ କରାଯାଏ ଆଉ ଦୁଇ ଦିନ ଗଲେ ପଣାସଂକ୍ରାନ୍ତି ଆସେ ଏହା ବହୁତ ଧୁମ୍ଧାମ୍ରେ ଆୟୋଜନ କରାଯାଇଛିି ଆମ ସୋନପୁରରେ ପହଁରି ତିହାର୍ ପହଁରି ତିଆରି ତିନି ଚାରି ଦିନ ଧରି ହୋଇଥାଏ ପହଁରି ତିହାର୍ରେ ଅନେକ ଲୋକ ଦେଖିବାକୁ ଆସନ୍ତି ଅନେକ ପ୍ରକାର ନୃତ୍ୟ ପରିବେଷଣ ହୋଇଥାଏ ପହଁରି ତିହାର୍ରେ ଅନେକ ଅନେକ ପ୍ରକାର ଜିନିଷ ମିଳିଥାଏ ସୋନପୁରରେ ମହୋତ୍ସବ ମଧ୍ୟ ହୋଇଥାଏ ମହୋତ୍ସବରେ ଅନେକ ପ୍ରକାର ଜିନିଷ ରହିଥାଏ ତାହା ସାତ ଦିନ ଧରି ହୋଇଥାଏ ଅନେକ ପ୍ରକାର ଜିନିଷ ଥାଏ ଅନେକ ଆଡ଼ୁ ଲୋକମାନେ ଆସନ୍ତି ଦେଖିବା ପାଇଁ ସେଠାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନା କରାଯାଏ ଆମ ସୋନପୁରରେ ନୂଆଖାଇ ନୂଆଖାଇ ମଧ୍ୟ ବହୁତ ଧୁମ୍ଧାମ୍ରେ ପାଳନ କରାନ୍ତି ସମସ୍ତେ ସକାଳୁ ଉଠି ପୂଜା ପାଠ କରି ନୂଆ ଡ୍ରେସ୍ ପିନ୍ଧି ରନ୍ଧା ବଢ଼ା କରି ସାରିକି ଖାଇକି ସମସ୍ତେ ବାହାରକୁ ଯାଆନ୍ତି ନୂଆଖାଇ ଭେଟଘାଟ ହୁଅନ୍ତି ନୂଆଖାଇ ଦିନ ଅନେକ ପ୍ରକାର ନୃତ୍ୟ ପରିବେଷଣ କରାଯାଇଛି ଗୀତ ନୃତ୍ୟ ସବୁ ପରିବେଷଣ କରାଯାଇଛି ନୂଆଖାଇରେ ସମସ୍ତେ ବାହାରେ ସମସ୍ତଙ୍କୁ ପ୍ରଣାମ ସାନମାନେ ବଡ଼ମାନଙ୍କୁ ପ୍ରଣାମ କରିଥାନ୍ତି ହୋଲି ଦିନ ମଧ୍ୟ ସମସ୍ତେ ସାନମାନେ ବଡ଼ମାନଙ୍କୁ ହୋଲି ଲଗାଇ ତାଙ୍କୁ ପୁରା ପ୍ରଣାମ କରିଥାନ୍ତି ଅନେକ ଆମ ସୋନପୁରରେ ଏମିତି ଅନେକ ପ୍ରକାରର ପର୍ବପର୍ବାଣି ଅନୁଷ୍ଠିତ ହୋଇଥାଏ